ଆମେ ଆଜ୍ଞା କଳାକାର ଲୋକ କଳା ଆଙ୍କିବା କଳା ପରିବେଷଣ କରିବା ଆମର ହେଉଛି ହବି ଗୋଟେ କହିଲେ ଚଳେ ଆଉ ଏମିତି କୌଣସି ଦିନ ନାହିଁ ଯେଉଁଦିନ କି ଆମକୁ ବୋର୍ ଲାଗେ ଯେ ଚିତ୍ର ଆଙ୍କିବା ପାଇଁ ଏମିତି କିଛି ନାହିଁ ଡେଲି ଆମେ ସବୁଦିନ ଚିତ୍ର ଆଙ୍କୁ ବିଶେଷ କରି ପ୍ରାକୃତିକ ଚିତ୍ର ଠାକୁରଙ୍କ ଚିତ୍ର

ଏହିସବୁ ଦେଖିଲେ ଆଧ୍ୟାତ୍ମିକ ପରିବେଶରେ ବସିଲେ ଠାକୁରଙ୍କର ମୂର୍ତ୍ତି ଏସବୁ ଆପେ ଆପେ ପଳେଇଆସେ ନିଜର ଆତ୍ମା ଭିତରକୁ ତାକୁ ଲେଖୁ ଡେଲି ତୁଳିରେ ଆଙ୍କୁ ଯେଉଁଟା କି ଆମ ହବି କହିଲେ ଚଳେ ଆମେ ଲେଖୁ ଆଙ୍କୁ ଏଇଟା ଆମର ଦୈନନ୍ଦିନ ରୁଟିନ୍